ମୋର ଯେଉଁଟାକି ପ୍ରିୟ ଖାଦ୍ୟ ଯେଉଁଟାକି ପନିର ତା' ପରେ ଛତୁ ଯେଉଁଟାକି କୋବି ଚିଲ୍ଲି ଏଇଟା ଆମ ଘରେ ବି ବନେଇକି ଖାଏ ପ୍ରାୟ ମୋର ଯେଉଁଟାକି ଭବାନୀପାଟନା ଭାଗିରଥି ହୋଟେଲ ତା' ପରେ ଯେଉଁଟାକି ନର୍ଲାରେ ଏବେ ଗୋଟେ ନୁଆ ରେଷ୍ଟୁରାଣ୍ଟ ବନିଛି ସେଉଟି ସେଇଠି ପୁରା ବହୁତ ବଢ଼ିଆ କୋବି ଚିଲ୍ଲିଟା ବହୁତ ଭଲ ବନାଏ ମୁଁ ବି ଘରେ ବହୁତ କୋବି ଚିଲ୍ଲି ବହୁତ ବନା ବନାଏ ତା' ବହୁତ ବଢ଼ିଆ ଲାଗେ ଯେଉଁଟାକି ଆମେ ଏବେ ଯାଇଥିଲୁ ପାର୍କ ସେଇଠି ବି ପୁରା ବହୁତ ବଢ଼ିଆରେ ଖାଇଲୁ ଖାଇବାଟା ହିଁ ମୋର କୋବି ଚିଲ୍ଲି ହିଁ ମୁଁ ବହୁତ ପସନ୍ଦ ଲାଗେ ଆଉ ଏବେ ଯୋଉଁଟା ରେଷ୍ଟୁରାଣ୍ଟ ନୁଆଟା ବନିଛି ସେଇଠି ପନିର ଚିଲ୍ଲି ପନିର କୋବି ଏଇଟା ମିକ୍ସ ମିକ୍ସ ତରକାରିରେ ହିଁ ପୁରା ମୋର ବହୁତ ଭଲ ଲାଗେ ଖାଇବାଟା ବହୁତ ଭଲ ଲାଗେ ଭାବନୀପାଟନା ଯାଇଥିଲୁ କେସିଙ୍ଗା କେସିଙ୍ଗା ରେଷ୍ଟୁରାଣ୍ଟରେ ବି ସେଇଟା ପୁରା ବହୁତ ବଢ଼ିଆ ପନିର ଚିଲ୍ଲିଟା ବନେଇଥିଲା ଭଲ ଲାଗିଲା ଆଉ ଭବାନୀପାଟନାରେ ବି ବନେଇଥିଲା ଛତୁ ଚିଲ୍ଲିଟା ବନେଇଥିଲା ଭଲ ଲାଗିଲା ବହୁତ ନର୍ଲାରେ ବି ମୋର ପୁରା ଯେଉଁଟାକି କୋବି ଚିଲ୍ଲି ବନେଇଥିଲା ଭଲ ଲାଗିଲା ବହୁତ ଖାଇବା ବୁ ବହୁତ ଟେଷ୍ଟି ଲାଗେ ମୋର ସେଇଟା ମୋ ପ୍ରିୟ ଖାଦ୍ୟ ହଉଛି କୋବି ଚିଲ୍ଲି ବହୁତ ବଢ଼ିଆ ଟେଷ୍ଟି ବି ଲାଗେ ଆଉ ବହୁତ ବଢ଼ିଆ ଲାଗେ